ଟେକ୍ ହଁ ଟେକ୍ନୋଲୋଜି ଦ୍ଵାରା ବହୁତ ଆମର କ୍ଷତିକାରକ ହେଉଛି ଯେମ ଟେକ୍ନୋଲୋଜି ଦ୍ଵାରା ମୋବାଇଲ୍ ଆମେ ଦେଖିବାରୁ ବେଶୀ ଟାଇମ୍ ଦେଖିଲେ ଆମର ଆଖି ଖରାପ ଛୋଟ ପିଲାମାନେ ବି ଏବେ ଦେଖିକି ବହୁତ ଖରାପ ହେଲେଣି ମପ୍ ଟେକ୍ନୋ ମପ୍ ଟେକ୍ନୋଲୋଜି ଦ୍ୱାରା ଆମେ ବାହାର ଜିନିଷ ବି ଆମେ ଭୁଲିଯାଉ ଯେମିତି ବାହାରେ ଯେମିତି ଦେଖା ହେଉଛି ଏବେ ଟେକ୍ନୋଲୋଜି ଦ୍ଵାରା କିଛି ଏବେ ମୋବାଇଲ୍ ଯାହାବି ବହୁତ ଆମର ଟେକ୍ନୋଲୋଜି ଦ୍ଵାରା ଆମର ବହୁତ ଟାୱାରଫାୱାର ବସିକି ଆମ ରେଡ଼ିଏସନ୍ ବି ବହୁତ ଆମ ଉପରେ ହିଁ ସେ କ୍ଷତିକାରକ ହେଉଛି ଟେକ୍ନୋଲୋଜି ଦ୍ଵାରା ବହୁତ କ୍ଷତିକାରିକ ହେଉଛି ଟେକ୍ନୋଲୋଜି ଦ୍ଵାରା ଆମେ ବହୁତ କମ୍ ଶିଖିପାରିବା କିନ୍ତୁ ବହୁତ କ୍ଷତିକାରିକ ହେବ ଆମର ସେ ରେଡ଼ିଏସନ୍ ଦ୍ଵାରା ଆମେ ଟାୱାର୍ ବସେଇଲେ ଆମର ପା ଟାୱାର୍ ବସେଇବା ଦ୍ୱାରା ଆମେ ଆମର ପକ୍ଷୀମାନଙ୍କର ବି ମୃତ୍ୟୁବରଣ ହେଉଛି ସେଥିପାଇଁ ଟେକ୍ନୋଲୋଜି ବହୁତ କ୍ଷତିକାରିକ ଆମ ଦ୍ଵାରା ସେଥିପାଇଁ ବହୁତ କ୍ଷତିକାରକ ହେଉଛି ସେଥିପାଇଁ ଟେକ୍ନୋଲୋଜିର ବେଶୀ ଆମର କ୍ଷତିକାରକ ହିଁ ହେଉଛି